ଧନିଆ ପତର୍ ଏଇ ଧନିଆ ପତର୍ଟା ହଉଛେ ବହୁତ୍ ସ ଏଇ ଧନିଆ ପତର୍ ଆମେ ସବୁ ତୁନେ ଲଗାଇ ପାର୍ମା ଯେନ୍ତା ଲାଗି କି ଆମର ଦେଲ୍ ମାଂସ ତରକାରୀ ଚନା ମସଲା ଭଜା ଆମେ ଯେନ୍ ବି ତୁନ୍ଣ୍ଡେ ରାନ୍ମା ସେ ତୁଣ୍ରେ ଆମେ ଏଇ ଜିନିଷ୍କେ ଲଗେଇ ପାର୍ମା ଏଇ କାଣା କରି ଏଇ ଯେ ଇଟା ଆମକୁ ବହୁତ୍ ଏ ସେ ତୁମର୍ ସ୍ୱାଦ୍କେ ଟିକେ ବଢ଼େଇ ଦେସି ଆଉ ଏଇଟା ଖାଇବାର୍ ଲାଗି ବି ବହୁତ୍ ଭଲ୍ ଲାଗସି ମୁଇଁ ମୋର୍ ପ୍ରିୟ ବହୁତ୍ ଭଲ୍ ଲାଗସି ଏଇ ଚାଇ ଇଟା ମୁଇଁ ଆମର୍ ବେଢ଼ାରେ ମୁଇଁ ଚାଷ୍ କରିଥେଁ ମିନିମମ୍ ଏକ୍ ଡିସମିଲ୍ ଖଣ୍ଡେ ହେମତା ହେଟୁ ଯେ ଏ ତୁନ୍ ଏ ଇଟା ମୁଇଁ ଏଦିଗେ ବଜାରେଁ ବିକି ବି ପାରସିଁ ବିଜନେସ୍ ବି ଇଟାକେ ବିଜନେସ୍ ଲାଇନ୍ରେ ବି ଲଗାସିଁ ଆର୍ ମୋର୍ ତୁଣ୍ ଶାଗେଁ ବି ଲଗାସିଁ ଆଉ ଏଇ ଜିନିଷେ ଏଇ ଇଟା ଚାଷ କରି ବି ମୁଇଁ ବହୁତ ଲାଭଦାୟକ ହେଇଚେଁ ବହୁତ୍ ଇନକମ୍ ବି ହେଇଛି ମୋର୍ ଗୋଟେ ପ୍ରକାର୍ ଭଲ୍ ଜିନିଷ୍ଟିଏ ଯେନ୍ତା କି ଆମେ ନିଜେ ବି ଖାଇ ପାର୍ମା ଆଉ ଅଲଗା ଲୋକକୁ ବି ଦେଇ ପାର୍ମା